ମୁଁ ହାଇକିଙ୍ଗ ଓ ଲମ୍ବା ପଦଯାତ୍ରାରେ ଦୁଇ ଥର ହଜିଛିି ବା ହଜି ତ ନାହିଁ ମୋ ରାସ୍ତାଟା ଭଟକି ଯାଇଥିଲି ଆଉ ଲମ୍ବା ଟ୍ରେକ୍ରେ ରହିବା ସମୟରେ ମୁଁ ବହୁତ ସତର୍କତାରେ ଅବଲମ୍ବନ କରେ ମୁଁ ପ୍ୟାନିକ୍ ହେଇନି ଯେଉଁ ମୁଁ ହଜି ଯାଇ ହଜି ତ ନାହିଁ ରାସ୍ତାଟା ଭଟକି ଯାଇଥିଲି ଆଉ ଟିକେ ମନେ ପଡ଼ିଲା ନାହିଁ ମୁଁ ପ୍ୟାନିକ୍ କରିନି ମୁଁ ଠିକ୍ ହିସାବରେ ମନେ ପକାଏ ମୁଁ ରାସ୍ତାଟା ମ୍ୟାପିଙ୍ଗ କରିଥିଲି ଆଗରୁ କିଛି ସାଇନ୍ ଦେଇଥିଲି ସେଇଠି ଯେଉଁଥିପାଇଁ ମୁଁ ବହୁତ ବଢ଼ିଆାରେ ରିଟର୍ଣ୍ଣ କରିପାରିଲି ଆଉ ପାଦ ଯାତ୍ରାଟା ଗୋଟେ ବା ହାଇକିଙ୍ଗ ଟ୍ରେକିଙ୍ଗଟା ବହୁତ ବଢ଼ିଆ ଆଡ଼ଭେଞ୍ଚରସ୍ ଜିନିଷ ଯେଉଁଟା ସ୍ଲୋଲି ବି ହେଇପାରେ ଆପଣଙ୍କୁ ଫିଟ୍ ରଖେ ଆଉ ଆମ ବ୍ରେନ୍କୁ ଫଙ୍କସନ୍ କରିବାରେ କାଫି ମଦତ କରେ ଆମେ ଏକ୍ସପ୍ଲୋର୍ କରିଥାଉ ଚାଲିକି ଫିଜିକାଲି ଆଉ ମେଣ୍ଟାଲି ଆମେ କାଫି ରିଲାକ୍ସ ଫିଲ୍ କରୁ ଆଉ ଆମେ ନ୍ୟୁ ଜିନିଷ ଜାଣିପାରୁ ନୂଆ ଜାଗାକୁ ଟ୍ରେକ୍ କରିବାକୁ ଯାଇ ଆମେ ବହୁତ ବଢ଼ିଆ ଏକ୍ସପିରିଏନ୍ସ କରିଥାଉ ଆଉ ସେଇଟା ଗୋଟେ ଡିସ୍କୋଭରି ଟାଇପ୍ର ଜିନିଷ